ହଁ ଆମ ଅଞ୍ଚଳରେ ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପିଡ଼ିଆ ବହୁତ ଉପଲବ୍ଧ ଅଛି ଆମ ପାଖରେ ଗୋଟେ ଜଙ୍ଗଲ ଅଛି ବାରପହାଡ଼ ଜଙ୍ଗଲ ତ ସେଠାରେ ବହୁତ ପ୍ରକାରର ସବୁଜ ଘାସ ଉପଲବ୍ଧ ଅଛି ତ ପଶୁମାନେ ଗୋଟେ ସମସ୍ତେ ମିଶ ଯାଆନ୍ତି ଆଉ ସେଠାରେ ବୁଣିଆ ନିଜ ଚରି ଚରିକିରି ଆସନ୍ତି ତ ଆମ ଯ ଭଲ ଜଲବାୟୁ ଏତେ ଖରାପ ନଥାଏ ବେଲେ ବେଲେ ଯେଉଁ ବର୍ଷା ବର୍ଷୀ ହୋଇକି ଝଡ଼ ତୋଫାନ ହୁଏ ତ ସେଥିର୍ ଲାଗି ଟିକେ ବିଗଡ଼ି ଯାଏ ନାଇଁତ ମ୍ୟାକ୍ସିମମ୍ ଟାଇମ ଭଲ୍ ଏକା ଥାଏ ଯଦି ଆମେ ଆବର୍ଜନା ଦେଖ ତ ଆମ ଅଞ୍ଚଳ ଏତେ ଭଲ୍ ନାହିଁ ତ ଆମ ଆବର୍ଜନା ସବୁଆଡ଼େ ଲାଗି ରହିଥାଏ ପ୍ଲାଷ୍ଟିକ ସେଇଟା ଭଲ ଏତେ ଭଲ୍ ନଥାଏ ତ ଜଲ ଅଭାବ ମାନେ ଆମ ପାଖରେ ନଦୀ ଯାଉଛି ବସୁମତୀ ତେଣୁ ଭଲ ପାଣି ହେଇଥାଏ ତ ଆମ ପାଖରେ ନଦୀ ପାଣିରେ ବି କୌଣସି ଅଭାବ ଦେଖିବାକୁ ମିଳେ ନାହିଁ ପରିବେଶ ଜଙ୍ଗଲ ଏତିକି ଲୋକମାନେ ସବୁ କାଟିକିରି ପଲଉଛନ୍ତି ତ ସେଟା ଗୋଟିଏ ଖରାପ ହେଉଛି ତ ସେଇଟା ଗୋଟିଏ ପଦକ୍ଷେପ ନେଇିକି ଠିକ୍ କଲେ ଭଲ ହୁଅନ୍ତା ପଶୁପକ୍ଷୀମାନଙ୍କ ପାଇଁ ଆଉ ସେଠାରେ ମଧ୍ୟ ଯେଉଁ ପଶୁମାନେ ରହୁଛନ୍ତି ତାକୁ ସୁରକ୍ଷା ପାଇଁ ବେଲେ ଜଙ୍ଗଲରେ ଏବେ କାଠ ଏତେ ନାହିଁ ତ କ'ଣ ହଉଚି କି ପଶୁମାନେ ଜଙ୍ଗଲରୁ ଗାଁ ଆଡ଼କୁ ଚାଲୁଛନ୍ତି ସେଇଟା ଗୋଟେ ଆମ ପାଇଁ ସମସ୍ୟା କରିଦଉଛି ନହେଲେ ଏତେ ଖରାପ ପରିବେଶ ନାହିଁ ଆମ ଗାଁର ବାକି ସବୁ ଭଲ ଯେତିକି ଆବର୍ଜନା ଓ ଗଛ କାଟିବ ସମସ୍ୟାକୁ ଆଉ ଟିକେ ନିରୀକ୍ଷଣ କଲେ ବାକି ସବୁ ଭଲ ହୁଅତ ତା